ଚାକିରି ଜୀବନର ପ୍ରଥମେ ମୁଁ ଏକ ବଡ଼ ଭୁଲ କରିଥିଲି ଚାକିରି ଜୀବନରେ ମୁଁ ଭାବିଥିଲି ଯେ ଷଷ୍ଠ ଶ୍ରେଣୀ ପିଲାମାନଙ୍କୁ ପାଠ ପଢ଼ାଇବାରେ ମୋର କିଛି ଅସୁବିଧା ହେବନି ତ କିନ୍ତୁ ମୁଁ ଯେତେବେଳେ ବିନା ଆମର କୌଣସି ପରୀକ୍ଷା ପରିଚାଳନା ନ ନେଇ ବା ଉପଯୁକ୍ତ ଭାବେ ତାଲିମ ନ ନେଇକି ଯଦି ଯାଇକି ମୁଁ ପାଠ ପଢ଼ାଏ ସେତେବେଳେ ଅନେକ କ୍ଷେତ୍ରରେ ମୁଁ ଅସୁବିଧାର ସମ୍ମୁଖୀନ ହୁଏ ହଠାତ ମୋର ପ୍ରଥମ କ୍ଲାସ୍ ମୁଁ ପିଲାଙ୍କୁ ଯାଇକି ପାଠ ପଢ଼ାଇଲି ବନ୍ଦୀର ଆତ୍ମ କଥା ପିଲାଙ୍କୁ ପାଠ ପଢ଼ାଉଛି ମୁଁ ଭାବିଲି ଏଟା ନିହାତି ସାଧାରଣ କଥା ହୋଇଥିବ ତେଣୁ ପାଠ ପଢ଼ାଇବା ଭିତରେ ମୁଁ ବୀର ମାରେ ଅବା ମରେ କରି ରଣ ପଛ ଘୁଞ୍ଚା ନାହିଁ ବୀରର ଜାତକେ ବୀର ମାରେ ଅବା ମରେ କରି ରଣ ଏଟା ମୁଁ ପଢ଼ାଇବା ଭିତରେ ବୀର ମାରେ ଅବା ଜାଗାରେ ମୁଁ ବୀର ମାଆରେ ଅବା କହିଦେଲି ଯାହା ଫଳରେ କି ତାହାର ଅର୍ଥ କିଛି ଆସିଲାନି ମୁଁ ପିଲାଙ୍କ ପାଖରେ ମୋ ପାଟି ଅଫା ଅଫା ପଡ଼ିଗଲା କଣ କରିବି କଣ କରିବି ଆଉ କିଛି ବୁଝିପାରିଲି ନାଇଁ ତ ମୁଁ କହିଲି ପିଲା ରୁହ କାଲି ଏଟା ପଢ଼ାଇବା ତା ପରେ ମୁଁ ସେହିଦିନଠାରୁ କ୍ଲାସ୍କୁ ଯିବା ପୂର୍ବରୁ ଆଗେ ମୁଁ ନିଜେ ପ୍ରସ୍ତୁତ ହୁଏ ଏବଂ ପାଠ ପଢ଼ାଏ ଯାହା ଫଳରେ କି ମୋର ଏଇଟା ଏପରି ଗୋଟିଏ ଅଭ୍ୟାସ ହୋଇଗଲା ଯାହା ଫଳରେ କି ମୋତେ ଜୀବନରେ ବହୁତ ସାହାଯ୍ୟ କରିଛି